ହଁ ମୁଇଁ ଓଡ଼ିଆରେ ହିନ୍ଦୀରେ ଇଙ୍ଗ୍ଲିଶ୍ରେ ବହୁତ ଅନୁବାଦ କରିଚେଁ ଯେତେବେଳେ ମୁଁଇ ଓଡ଼ିଆରେ ବହୁତ ସାରା ଶବ୍ଦ ତ ପଢ଼ୁଚେଁ କେନ୍ ଶବ୍ଦକେ ଯଦି ଭଲ୍ ଲାଗିଲା ତାର ଯଦି ଇଙ୍ଗ୍ଲିଶ୍ ରୂପ ମତେ ଯଦି ଜାଣିବାକେ ଚାହସିଁ ମୁଁଇ ସେ ଉପରେ ଅନୁବାଦ କରିଚେଁ ଆଉ ଆମର ଗାଁରେ ବି ଯେନ୍ ଅଛନ୍ ବହୁତ ସାରା ଏମିତି ଅନ୍ପାଠ ପଢ଼ା ଲୋକମାନେ ପାଠ ସାଠ ନାଇଁ ପଢ଼ି ତ ଯେତେବେଳେ ସେମାନେ ବି କହିସନ୍ କିଛି ପଢ଼େଇ ଲିଖେଇ କର୍ବାଲାଗି କୌଣସି ଇଙ୍ଗ୍ଲିଶ୍ରେ ତ ଯଦି ବି ମୁଇ ନାଇଁ ବୁଝିପାରି ସେ ଇଙ୍ଗ୍ଲିଶ୍କେ ବି ମୁଇଁ ଓଡ଼ିଆରେ ଅନୁବାଦ କରିକିରି ସେମାନଙ୍କୁ ବୁଝେଇଚେଁ ଆର୍ ତାର୍ ବାଦ ହିନ୍ଦୀରେ ବି ମୁଇଁ କେତେବେଳେ ବୁଝଇଚେଁ ତ ସେଥିଲାଗି ମତେ ଏଇ ଅନୁବାଦଟା ଉପରେ ବହୁତ ଅଭିଜ୍ଞତା ଅଛେ ଆର୍ ମତେ ଏ ଯେନ୍ ଅନୁବାଦ କରିବାଟା ହଉଚେ ଓଡ଼ିଆ ହିନ୍ଦୀରୁ ଇଙ୍ଗ୍ଲିଶ୍ ଏଇ ଯେନ୍ ଅଛେ ମାଧ୍ୟମଟା ମତେ ବହୁତ ବଢ଼ିଆ ଲାଗ୍ଲା ଆର୍ ଏଥିର୍ଲାଗି ମୁଇଁ ଗାଁରେ ଲୋକମାନଙ୍କୁ ବି ବହୁତ ସହଯୋଗ କରିପାରୁଚେଁ ଏ ମାଧ୍ୟମ ଦ୍ୱାରା